ମୁଁ ଯେଉଁ ଜିନିଷଟି ଆଣିଥିଲି ସେଇଟା ଦେଖିବାକୁ ଅତ୍ୟନ୍ତ ସୁନ୍ଦର ଓ ଭଲ ଥିଲା ତେଣୁ ମୋର ପଇସାର ମୂଲ୍ୟ ରହିଥିବାରୁ ସେଟା ମୋତେ ବେଶ୍ ପସନ୍ଦ ଆସିଥିଲା ଓ ତାକୁ ନେଇ ମୁଁ ଅତ୍ୟନ୍ତ ଖୁସି ଅନୁଭବ ମଧ୍ୟ କରୁଅଛି